ଗୋଟେ ଭଲ ବହି ହେଉଛି ମଣିଷର ଭଲ ସାଥୀ ମଣିଷ ମଣିଷକୁ ଅନେକ ସମୟରେ କୂପଥରେ ପରିଚାଳନା କରେ କିନ୍ତୁ ଖଣ୍ଡିଏ ଭଲ ବହି ସାଥେ ମଣିଷକୁ ଉପଦେଶ ଦିଏ ଓ ସତ ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ ମୁଁ ଅନେକ ଗପ ବହି ଓ କବିତା ବହି ପଢ଼ିବାକୁ ଭଲ ଲାଗେ ବୁଝି ବୁଝି ପଢି ଗୀତ ରୁଚି ନରୁଚି ଖାଇବା ପିତା ଗୀତ ହେଉଛି ଭଗବାନ ଶ୍ରୀକୁଷ୍ଣଙ୍କର ଅମୃତମୟ ଉପଦେଶ ଏହି ପୁସ୍ତକ ମୁଁ ଦଶ ଥର ପଢ଼ିଛି